ହଁରେ ହଁରେ କହ କେମିତି ଅଛୁ ମୁଁ ଜଷ୍ଟ୍ ଏବେ ପୁରୀରୁ ଆସିଲି ମାମା ମୋତେ ଆଣିଲେ ଗାଡ଼ିରେ ଏବେ କହ ତୁ କ'ଣ କରୁଛୁ ହଉ ହଉ ହଉ ତୁ ଆଉ କେବେ ଆସିଲୁ କଟକ ଓହୋ ହଉ ହଉ ଆଉ କ'ଣ କହୁଥିଲୁ କେତେ ଦିନ ହେଲା କଥା ହେଇନି କହ କ'ଣ ଗୋଟେ ମୁଭି କଥା କହୁଛୁ ଏବେ ବୋର୍ ଲାଗୁଛି ହଉ କ'ଣ କେବେ ଯିବା କହ ଆଜି ଆଜି ଟାୟାର୍ଡ଼୍ ଲାଗୁଛି କହ କାଲି କି ପଅରିଦିନ ଆଡ଼କୁ ରଖ କାଲି ଚାରିଟା ବେଳକୁ ଯିବା ଯେ କାଲି ମୋତେ କ'ଣ ଆଉ ଗୋଟେ ଜାଗାକୁ ଆକ୍ଚୁଆଲି ଯିବାର ଅଛି ହଉ ଠିକ୍ ଅଛି ଯିବା ନହେଲେ ତୁ କହ ମୋତେ ମୁଁ କେମିତି ଯିବି ତା'ହେଲେ କେଉଁଠି କି ଯିବି କେଉଁ ଜାଗାକୁ ଯିବା ଦେଖିବା ପାଇଁ ନା ହଉ

ଲେକଚର୍ ଦେଲା ଭଳିଆ କ'ଣ କହୁଛୁ ବେ ହଉ ହଉ ହଉ ରହ ହଉ ଆଉ କାହାକୁ ଇନଭାଇଟ୍ କରିବୁ କହ ମୁଁ କହୁଛି ରହ ଆଉ କାହାକୁ ସ୍ନେହାକୁ ଡାକିବା ସ୍ନେହାକୁ ଡାକିବା ସେ ଆସିବ ଯେ ଦେଖିବା ସେ ବିଜି ତ ରହୁଛି ମୁଁ ତାକୁ ସ୍ନେହାକୁ କହୁଛି ଆଉ ସେ ଅବିକା ତ ସେ କ'ଣ ଗୋଟେ କ୍ଲରିକାଲ୍ କାମ କରୁଛି ହାଇକୋର୍ଟରେ କି କ'ଣ କ'ଣ ଗୋଟେ କରୁଛି କେଜାଣି କହୁଥିଲା ତ କ୍ଲରିକାଲ୍ ପୋଷ୍ଟରେ ଅଛି ଏବେ ସେଇତ ଅଛି ଆଉ କିଏ ତୁ କହୁନୁ ଆଉ କାହାର ନାଁ ମନେ ପଡ଼ୁଛି ମୁଁ ଭୁଲିଭାଲି ଗଲିଣି ମୁଁ ଅବିକା ମୋ କମ୍ପିଟେଟିଭ୍ସ ପାଇଁ ପଢ଼ୁଛି ନା ମୁଁ କାହାକୁ ମୋତେ ମନେ ରଖିବା ପାଇଁ ଟାଇମ୍ ହିଁ ନାହିଁ ଭାଇ ଆଉ ଏବେ ଗୋଟେ ତ ଅଛି ଏବେ ଜଣଙ୍କ ସହିତ କଥା ହେଉଛି ଗୌରବ ଗୌରବକୁ ଡାକିବି ହଁ ମୁଁ ପଚାରିଦେବି ରହ ମୁଁ ତାକୁ କଲ୍ କରିକି ପଚାରି ଦେବି ସେ ଫ୍ରି ହେଲେ ମୁଁ ଡାକିଦେବି ରହ ତାକୁ ଆଉ କହ ଆଉ କେମିତି କ'ଣ ଅଛୁ କହ ଆଚ୍ଛା ଆଚ୍ଛା ହଁ ମୋର ତ ମୁଁ ଏବେ ଏଲ୍ଏଲ୍ଏମ୍ର ଲାଷ୍ଟ୍ ଇୟର ହେଲାଣି ଆଉ ବାସ୍ କମ୍ପିଟେଟିଭ୍ ପାଇଁ ଚାଲିଛି ଚାଲିଛି କ'ଣ ପୁରା ଦୌଡ଼ୁଛି ଅବିକା ମାମା ତ ମତେ କୁହନ୍ତି କି ତୁ ଯୁଆଡ଼େ ଯାଉଛୁ କାର ନେଇକି ପଳା ତମେମାନେ ସାଙ୍ଗମାନେ ସାଙ୍ଗ ହେଇକି କାରରେ ବସିକି ପଳାଇବ ଯେତେ ଜଣ ଯାଉଛ କିନ୍ତୁ ଆମେ ଯେତେବେଳେ ଗୋଷ୍ଠୀ ହଉ ତୁ ଜାଣିଛୁ ସେ ଛଅ ଜଣରୁ ଅଧିକା ମାନେ ଛଅ ଜଣରୁ ଅଧିକା ହିଁ ହେବେ ଗୋଟେ କ୍ରିକେଟ ଟିମ୍ ହିଁ ହେଇଯାଏ ଅଟୋମେଟିକାଲି ଆଉ କେମିତି କ'ଣ ଯିବା କହ ମୁଁ ସେଇଥି ପାଇଁ କହୁଛି ସ୍କୁଟିରେ ସବୁ ଗୋଟେ ଗୋଟେ ସ୍କୁଟି ଧରି ପଳାଇ ଆସ ସେ ରାଇଡ଼ିଂ ସେ ସ୍କୁଟି ରାଇଡ଼୍ ବି ହେଇଯିବ ମୁଭି ଦେଖା ହେଇଯିବ

ଆଉ ମୋର ସେକେଣ୍ଡ ସ୍କୁଟିଟା ମୋ ଭାଇ ନେଇଛି ମୁଁ ରହ ମୁଁ ଏଇ ନୂଆ ସ୍କୁଟିଟା ନହେଲେ ଭାବୁଛି ନେଇକି ଯିବି ଆଉ ନାହିଁ ଶୁଣ୍ ମୁଁ ଏଇ ସ୍କୁଟିଟା ନେଇକି ଯାଉଛି ସେଇଟା ତୁ ଚଲେଇବୁ ମୁଁ ଗୌରବ ସାଙ୍ଗରେ ବସିଯିବି ଆଉ ତା ସ୍କୁଟିରେ ତୁ ଆଉ ସ୍ନେହା ତମେ ଦୁଇ ଜଣ ଗୋଟେ ସ୍କୁଟି ନେଇଯିବ ହଉ ହଉ ଆଉ ଖାଇ ତୁ ଡିସାଇଡ଼୍ କରୁନୁ କ'ଣ ସେଠି ସେ ଖାଇବାକୁ ମିଳେ ଜାଗା ନାହିଁ ଶୁଣ୍ ମୁଁ ମୋ ଘରେ ଟ୍ରିଟ୍ ଦେଇଦେବି ଆମ ଘରେ ଖାଇବା ତୁ ଖାଲି ତ କୋଉଟା ଦେଖିବା ଏ ଆନିମଲ୍ ବିଷୟରେ ମୁଁ ଜାଣିନି କ'ଣ ସେ ମୁଁ ଫାଲତୁ ଫିଲ୍ମ ଫିଲ୍ମ ଦେଖେନି ତୁ ଦେଖେ କେଉଁଟା ଭଲ ଫିଲ୍ମ ପଡ଼ୁଥିବ ସେଇଟା ଯିବା ଦେଖିବା ଆମ ପାଇଁ ଯଦି ସିଟ୍ ନଥିବ ତ ହଲ୍ରେ ଓହୋ ହଉ ଶୁଣ୍ ତା'ହେଲେ ମୁଁ ବେଶୀ ପିଲାଙ୍କୁ କହୁନି ମୁଁ ଚାରି ଜଣଙ୍କୁ କହୁଛି ହେଲା ତୁ ମୁଁ ସ୍ନେହା ଆଉ ଗୌରବ ଆମେ ଚାରି ଜଣ ଯିବା ହେଲା ଆଉ କାହାକୁ ଡାକିବାନି ହଉ ହଁ ମୁଁ ପଚାରିକି କହିବି ତୁ ଟିକେ କଲ୍ ଲଗାଇ ଦେଉନୁ ସ୍ନେହା ସହିତ କଥା ହେଇ ଯା ହଁ ତୁ କଥା ହେଇ ଯା ତା'ପରେ ମତେ ଜଣା ମୁଁ ଟିକେ ମାମାଙ୍କ ସହିତ କାମରେ ତାଙ୍କ କାରଟା ବି ଦେଖାଇବାର ଅଛି ଗ୍ୟାରେଜରେ ମୁଁ ସେଇଟା ଦେଖାଇକି ଯିବି ହୋଉ ହୋଉ ଆଉ ହଁ ଠିକ୍ ଅଛି ଓକେ ହଁ ବାଏ